ପାଣି ଆମର ନିହାତି ନିତ୍ୟାନ୍ତ ଆବଶ୍ୟକ ଯେ ସେଜ ଛାଡ଼ିଲା ଠାରୁ ଯେ ସେଜ ସେଜ ଧରିଲା ଯାଏଁ ଆମର ପାଣି ହିଁ ନିହାତି ଆବଶ୍ୟକ ଯେମିତିକି ଉଠିଲା ପରେ ମୁହଁ ଧୋଇବା ତା'ପରେ ଘର ପୋଛା କରିବା ତା'ପରେ ନିଜେ ଯାଇ ଗାଧେଇବା ଲେଟ୍ରିନ୍ ଯିବା ଶୌଚ କରିବା ଲୁଗାପଟା ସଫା କରିବା ତା'ପରେ ଠାକୁର ପୂଜାରେ ଠାକୁର ପୂଜା କରିବା ପାଇଁ ପାଣି ଦରକାର ପାଣି ଠାକୁର ପୂଜା କରିବା ଦିନସାରା ପିଇବା ପାଇଁ ବି ପାଣି ଦରକାର ତା'ପରେ ରୋଷେଇ କରିବା ପରିବା କାଟିବା ଭାତ ରାନ୍ଧିବା ଡାଲି ସିଜେଇବା ସେଥିପାଇଁ ବି ସମସ୍ତେ ସବୁ ପାଣି ଦରକାର ବାସନ ମାଜିବା ସଫା ବାସନ ସଫା କରିବା ତରକାରୀ ପତ୍ର କରିବା ଆଉ ରାତିରେ ଶୋଇଲା ବେଳେ ବି ପାଣି ପିଇବା ପାଇଁ ଦରକାର ଖାଇଲା ଦି ଦି ଖରାବେଳେ ଖାଇବା ପାଇଁ ଦରକାର ସକାଳେ ଖାଇବା ପାଇଁ ଦରକାର ଗଛ ଗଛପତ୍ରରେ ପାଣି ଦେବା ପାଇଁ ବି ଦରକାର ଚଉରା ବୃନ୍ଦାବତୀରେ ପାଣି ବି ଦରକାର ଆବଶ୍ୟକ ଆମର କିଛି ପକ୍ଷୀ ପଶୁ ରଖିଛୁ କି ଜୀବଜନ୍ତୁ ରଖିଛୁ ସେମାନଙ୍କ ପାଇଁ ବି ପାଣି ନିଆ ଦିଆ ଆବଶ୍ୟକ ତାଙ୍କୁ ବି ଦେବା ପାଣି ଦରକାର ପାଣି ବିହୁନେ ସର୍ବନାଶ ପାଣି ବହୁଳେ ସର୍ବନାଶ ପାଣି ବିହୁନେ ସର୍ବନାଶ